ମୁଁ ପ୍ଲସ୍ ଟୁ'ରେ ସାଇନ୍ସ ନେଇଥିଲି ସାଇନ୍ସ ପଢ଼ିଲା ପରେ ମୁଁ କେଉଁ କଲେଜରେ ପଢ଼ିବି କେଉଁ ଏଗ୍ଜାମ୍ ସବୁ ଦେବି ଏସବୁ ଗୁଡ଼ିକ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଯାହା ନିଷ୍ପତି ନେବା ପୂର୍ବରୁ ବହୁତ ଭାବିବାର ବିଷୟ ଥିଲା ଏବଂ ମୁଁ ଏହାକୁ କୌଣସି କେଉଁ କଲେଜଟି କିମ୍ବା କେଉଁ ସବଜେକ୍ଟ ସବୁଠୁ ଭଲ ହବ କେଉଁ ଏଗ୍ଜାମ୍ ଦେଇକି ଯିବାକୁ ପଡ଼ିବ ସେଗୁଡ଼ିକୁ ଜାଣିବା ପାଇଁ ମୁଁ ଆମ କଲେଜରେ ଥିବା ଟିଚର୍ ମାନଙ୍କୁ ପରାମର୍ଶ କରିଥିଲି ସେମାନେ ଦେଇଥିବା ପରାମର୍ଶ ସହିତ ମୁଁ ସୁ ଏଗ୍ଜାମ୍ ଗୁଡ଼ିକ ଦେଇଥିଲି ଏବଂ ସେଠାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲି